ଆଗରୁ ଗାଁ ଗହଳିରେ ଅନେକ ପୋଲିଓ ରୋଗ ଦେଖାଯାଉଥିଲା ଏବେ ଗାଁ ଗହଳିରେ ଆଉ ସେମିତି ପୋଲିଓ ରୋଗ ଦେଖାଯାଉ ନାହିଁ ଆଜିକାଲି ସରକାର ବିଭିନ୍ନ ଭ୍ୟାକ୍ସିନ୍ ବାହାର କଲେଣି ବହୁତ ପ୍ରୋଗ୍ରାମ୍ ମଧ୍ୟ କରୁଛନ୍ତି ଯେମିତି ପୋଲିଓ ନ ହଉ ଆଉ ପ୍ରତ୍ୟେକ ପଞ୍ଚାୟତରେ ପୋଲିଓ ଦିଆ ହଉଛୁ ହଁ ସବୁ ସବୁ ସବୁ ସବୁ ସେଣ୍ଟର୍ ଅଙ୍ଗନବାଡ଼ିରେ ପୋଲିଓ ଦିଆହଉଛୁ ଏନ ଏମ୍ ଦିଦି ଆଶା ଦିଦି ହଁ ସେମାନଙ୍କର ସହଯୋଗରେ ସବୁ ପୋଲିଓ ଦିଆଯାଉଛି ଛୁଆମାନଙ୍କୁ ଛୁଆ ଛୁଆ ଜନ୍ମ ହେବା ପରେ ପୋଲିଓ ଦୁଇ ବୁନ୍ଦା ଦିଆଯାଏ ଏବଂ ଦେଢ଼ ମାସରେ ଥରେ ଅଢ଼େଇ ମାସର ଥରେ ଏମିତି ପାଞ୍ଚ ବର୍ଷ ପର୍ଯ୍ୟନ୍ତ ପୋଲିଓ ବୁନ୍ଦା ଦିଆଯାଏ ଏମିତି ଗାଁ ଗହଳିରେ ଆଉ ଏବେ କାହିଁ ଦେଖାଯାଉ ନାହିଁ ପୋଲିଓ ରୋଗ ସରକାର ସମସ୍ତଙ୍କୁ ପୋଲିଓ ରୋଗରୁ କେମିତି ବଞ୍ଚିତ କରିବେ ସେ ଚେଷ୍ଟାରେ ଅଛନ୍ତି